ବୌଦ୍ଧ ଜିଲ୍ଲାରେ ବଡ଼୍ କାରଖାନା ନାଇଁନ ଯାହା ଫଳରେ ଏନର୍ ପିଲାମାନେ ସବୁ ବାହାର୍କେ କାମ୍ କରି ଯାଉଛନ୍ ସେନୁ କିଏ ତାମିଲନାଡୁ ଗଲା କିଏ ଆନ୍ଧ୍ରପ୍ରଦେଶ ଗଲା କିଏ ହାଇଦ୍ରାବାଦ ଯାଉଛେ ସେନୁ ଯାହା ରୋଜ୍ଗାର୍ କରୁଛନ୍ ସବୁ ଆନିକିରି ଘରେ ଦଉଛନ ଯାହାର୍ ଘର୍ ପେଟ୍ ନିଜର୍ ପେଟ୍କେ ପୁସୁଛନ୍ ଆର୍ ଅଧା ଯାହା ରହୁଛନ ସେମାନେ କେ ଚାଷ କାମ କରୁଛେ କେ ମାଛ୍ ବେପାର୍ କରୁଛେ କେ ପଶୁ ପାଲୁଛି ସବୁ ନ ଭେରାଇଟି ଭେରାଇଟି ଅଧିକାଂଶ ଇନେ ଚାଷ୍ କରୁଛନ୍ ଯାହାର ଜମି ବାଡ଼ି ଅଛେ ଚାଷ କରୁଛେ ସେ ଚାଷ କରି କିରି ବି ବାରିଆଡେ ତାଙ୍କର୍ ମାଛ ଫାର୍ମ୍ଟେ କରିଛନ୍ ଯାହା ଫଳରେ ଦୁଇ ଆଡୁ ପଏସା ଆସିକିରି ନିଜର୍ ପେଟ୍କେ ପୁଶୁଛନ୍